ହଁ ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି ଯାହାକୁ ନେଇକି ଆମର ଇଣ୍ଡିଆନ୍ ଆଷ୍ଟ୍ରୋନଟ୍ ମାନେ ରିସର୍ଚ୍ଚ କରିବାରେ ଲାଗିଛନ୍ତି ଇସ୍ରୋ ଏହାକୁ ନେଇକି ରିସର୍ଚ୍ଚ କରାଇବାରେ ଲାଗିଛି କି ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରଗ୍ରହରେ ମଧ୍ୟ କିଛି ଜୀବନ ରହିଅଛି ସେଠାରେ ଜୀବନ ଧାରଣ କରିବା ସମ୍ଭବ ହଁ ମୁଁ ଭାବୁଛି କି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି ଏବଂ ଏହାକୁ ନେଇକି ଇସ୍ରୋ ରିସର୍ଚ୍ଚ କରିପାରି ଲାଗିଛି ଭବିଷ୍ୟତରେ ଆମକୁ ଏହାର ଫଳ ମଧ୍ୟ ମିଳିବ